ଆମେ ଗୀତ ଗାଇବା ବେଳେ ନିଶ୍ୱାସକୁ ଛାତିରେ ରଖି ସୁମଧୂର କଣ୍ଠରେ ନିଶ୍ୱାସ ଛାଡ଼ିକି ଗୀତ ଗାଇବା ଏବଂ ଯଦି ଏହାକୁ ଉନ୍ନତ କରିବା ଚାହୁଁଛେ ତାହେଲେ ଆମେ ସବୁବେଳେ ସୁମଧୂର ସ୍ୱରକୁ ହିଁ ଚୟନ କରିଥାଉ ତେଣୁ କରି ସୁମଧୂର ସ୍ୱରକୁ ହିଁ ଆମେ ସବୁବେଳେ ଉନ୍ନତ କରିବା ସୁମଧୂର ସ୍ୱରକୁ ହିଁ ଆମେ ଉନ୍ନତ କଲେ ଆମକୁ ଗୀତଟି ଭଲ ଲାଗିବ